ମୁଁ ପହଁରିବା ପାଇଁ ଭଲ ଲାଗେ ମୋତେ ପହଁରିବା ପାଇଁ ଭଲ ଲାଗେ ସାମଗ୍ରିକ ସ୍ୱାସ୍ଥ୍ୟ ଏବଂ ଦେହର ଫିଟନେସ୍ ପାଇଁ ଏହା ଭଲ ହୋଇଥାଏ ଶ୍ୱାସକ୍ରିୟା ନିୟନ୍ତ୍ରଣରେ ପହଁରିବା ଏହା ସାହାଯ୍ୟ କରିଥାଏ ଶ୍ୱାସକ୍ରିୟା ନେବା ପାଇଁ ଏହା ଏକ ପହଁରିବା ସମୟରେ ଆମ ଶରୀରର ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗ ଚଳା ହୋଇଥାଏ ଯାହା ଆମ ବଡ଼ି ପାଇଁ ଏକ ସ୍ୱାସ୍ଥ୍ୟ ସ୍ୱାସ୍ଥ୍ୟ ଶରୀର ଗଠନ କରିଥାଏ ଏବଂ ଏହା ବହୁତ ଶରୀର ପାଇଁ ଲାଭଦାୟକ ହୋଇଥାଏ ପହଁରିବା ଏବଂ ଏହା ଶ୍ୱାସକ୍ରିୟା ନିୟନ୍ତ୍ରଣରେ ବହୁତ ସୁବିଧା ଆଣିଥାଏ ଏବଂ ହୃଦଜନିତ ରୋଗ ଏହା ପହଁରିବା ଦ୍ୱାରା ବହୁତ ଭଲ ହୋଇଥାଏ ମୁଣ୍ଡ ଏବଂ ମସ୍ତିଷ୍କ ଏବଂ ଶରୀର ସହିତ ଏହାର ସମ୍ପର୍କ ରହିଥାଏ ମସ୍ତିଷ୍କ ଏବଂ ଶରୀର ଯଦି ଗୋଟିଏ ସୁସ୍ଥ ରହିଥାଏ ତେବେ ଗୋଟିଏ ବ୍ୟକ୍ତିର ଶରୀର ଏବଂ ମସ୍ତିଷ୍କ ଭଲ ଅଛି ବୋଲି ଆମେ ଜାଣିପାରିବା ଏବଂ ପହଁରିବା ଦ୍ୱାରା ଗୋଟିଏ ବ୍ୟକ୍ତି ତା'ର ଶରୀରରେ କୌଣସି ମାନେ ବଡ଼ିର ଫିଟନେସ୍ ଯେହେତୁ ଥାଏ କୌଣସି ରୋଗ ମଧ୍ୟ ଆକ୍ରାନ୍ତ କରିପାରିବେ ନାହିଁ ଏହା ଗୋଟେ ବ୍ୟକ୍ତି ପାଇଁ ଭଲ ଏବଂ ଦେହ ପାଇଁ ହିତକର ରହିଥାଏ